ଆମ ଅଞ୍ଚଳରେ ପାରମ୍ପାରିକ ଖେଳ ଯଥା କବାଡ଼ି ଖୋଖୋ ପୁଚି ଏବଂ ଲୁଡୁ ଆଉ ଆପଣଙ୍କର କ୍ରିକେଟ ଭଲି ଏସବୁ ଖେଳ ଅଛି ମୁଖ୍ୟତଃ ଏଥିରେ ଆମେ କବାଡ଼ି ଆଉ ଭଲି ଖୋଖୋ ଏଇ ଖେଳ ଗୁଡ଼ିକୁ ବେଶୀ ଖେଳିଥାଉ ଆଉ ଝିଅ ପିଲାମାନେ ବେଶୀ ପୁଚି ଖେଳରେ ଉପଲବ୍ଧ ପୁଚି ଖେଳ ଖେଳିଥାନ୍ତି ଭଲି ଖେଳରେ ମୁଖ୍ୟତଃ ଛଅ ଜଣ ଆମେ ଖେଳିଥାଉ ଗୋଟିଏ ପଟରେ ଛଅ ଜଣ ଅନ୍ୟ ପକ୍ଷରେ ଛଅ ଜଣ ପ୍ଲେୟାର ଅଥବା ଖେଳାଳି ଖେଳିଥାନ୍ତି